ଭାରତର ସରକାରୀ ଭାଷା ଗୁଡ଼ିକ ହେଉଛି ହିନ୍ଦୀ ଇଂରାଜୀ ଓଡ଼ିଆ ତେଲୁଗୁ ଇତ୍ୟାଦି ଯେଉଁ ରାଜ୍ୟରେ ଯେଉଁ ଭାଷା ପ୍ରଚଳିତ ସେଇଟା ହେଲା ସେହି ରାଜ୍ୟର ସେହି ଦେଶର ଭାଷା ଆଉ ଅନ୍ୟ କେତେକ ସାଧାରଣ କଥିତ ଭାଷା ହେଉଛି ଅସାମିଆ ତେଲୁଗୁ ତାମିଲ ଗୁଜୁରାତି କନ୍ନଡ଼ ଇତ୍ୟାଦି ଦେଶରେ ଆମ ଦେଶ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ତେଣୁ ଏଠାରେ ବିଭିନ୍ନ ଧର୍ମ ଭାଷା ଭାଷିର ଲୋକ ବସବାସ କରନ୍ତି ତେଣୁ ଆମେ ଯେଉଁ ରାଜ୍ୟକୁ ଯିବା ସେହି ରାଜ୍ୟର ତାଙ୍କର ଗୋଟିଏ ସ୍ଵତନ୍ତ୍ର ଭାଷା ଥିବ ଥାଏ ସେହି ଭାଷା ଆମେ ସେହି ରାଜ୍ୟକୁ ଗଲା ମାନେ ସେମାନଙ୍କର ଭାଷା ଆମକୁ ଶୁଣିକି ସେମାନଙ୍କ ସହିତ କଥା ପ୍ରଥା କଥାର ଆଦାନ ପ୍ରଦାନ ପରେ ଆମେ ସେହି ଭାଷା ଶିଖୁ ତେଣୁ ଆମକୁ ଏହିଟା ବହୁତ ଉପଭୋଗ କରୁ ଆମେ ତେଣୁ ଏହି ସବୁ ବିବିଧତା ଭାଷା ଗତ ବିବିଧତା ହେଲା ଏହି ସବୁ ବିବିଧତା ଥାଇକି ମଧ୍ୟ ଆମେ ସମସ୍ତେ ଭାରତୀୟ ଏକତା ଆମ ଭିତରେ ରହିଛି ଆମେ ବିଭିନ୍ନ ଭାଷା ଜାଣିପାରୁ କେଉଁଠିକି ଗଲେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାଇଁ ଯେଉଁ ରାଜ୍ୟକୁ ଯିବୁ ଆମେ ସେହି ଭାଷା ଭାଷି ବିଷୟରେ ଜାଣୁ ଏବଂ ଯେତେ ପ୍ରକାର ବିବିଧତା ଭାଷାର ଥାଏ ଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ ଆଉ ଗୋଟିଏ ଏକତା ସୂତ୍ରରେ ବନ୍ଧା ତେଣୁ ଆମେ ସମସ୍ତେ ଭାଇ ଭାଇ ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ